ମୁଇଁ ସ୍ୱତନ୍ତ୍ର ରେସିପି ବ୍ୟବହାରକୁ ରାନ୍ଧିଛେଁ ଆଉ ଯେନ୍ ଯେନ୍ ମୁଁ ରାନ୍ଧିଛେଁ ସମସ୍ତଙ୍କୁ ବହୁତ ପସନ୍ଦ ଲାଗିଛି ଆଉ ମୁଇଁ ଯେନ୍ ରେସିପି ରାନ୍ଧିଛେଁ ତ ନାଁ କୁକୁଡ଼ା ମାଂସ ରାନ୍ଧିଛେଁ ସେଇଠା ପଲା କୁକୁଡ଼ା ମାଂସକେ ଭାଜି ଦେଲି ତା'ପରେ ଭାଜିିକି ହଳଦୀ ଦେଲି ମସଲା ମସଲା ବାଟଲି ବାଟଲା ମସଲାକ ସେଥିରେ ତେଲ୍ ଦେଇକିରି ତେଲ୍ ପକେଇକିରି ଭାଜି ଦେଲି ଭାଜି ସାରିଲା ପରେ ମସଲା ଦେଇଦେଲି ସେ ମସଲା ଯେନ୍ତା ହେଇଗଲା କୁକୁଡ଼ା ମାଂସକେ ଦେଇଦେଲି ସେଥିରେ ମସଲା ଦେଲି ଚିକେନ୍ ମସଲା ଦେଲି ସେ ମସଲାଟା ଦେଲେ ବହୁତ ଟେଷ୍ଟ୍ ଲାଗ୍ସି ମାଂସ ମାଂସରେ ନୁନ୍ ନଦେଲେ କେନ୍ ତୁନ୍ ମାନଙ୍କୁ ନୁନ୍ ନଦେଲେ ଭଣା ଲାଗେ ନୁନ୍ ହିଁ ଜରୁରୀ ଆମର୍ ସେଇଟା ନୁନ୍ ଟିଟେ ପକାଲେ ଯେକି ଆମର୍ ତୁନ୍ ଶାଗ ଭଲ ଲାଗ୍ସି ଆଉ ସେଇଟା ହେଇସାରିଲା କି ସମସ୍ତେ ଯେତେବେଳେ ଖେଳି ବହୁତ ଭଲ ଲାଗ୍ଲା ଆଉ ଅଣ୍ଡା ବି ମୁଇଁ ରାନ୍ଧିଚେଁ ଅଣ୍ଡାକେ ଅଣ୍ଡା ବି ରାନ୍ଧିଛେଁ ଆଉ ଅଣ୍ଡାକେ ମୁଇଁ ପହେଲା ସିଝେଇ ଦେଲି ସିଝେଇ କରି ଆଣିଲି ସିଝେଇ କରି ସିଝିଗଲା ଯେତେବେଳେ ଅଲଗେଇ ଦେଲି ଅଲଗାଲିିକି ତାର୍ ଚୋପାକେ ହିଟେଇ ଦେଲି ତା'ପରେ ସେଇଟା ଚୋପା ହେଇଟିଲା ପରେ ଟୋମାଟୋ ମିର୍ଚା ଧନିଆପତ୍ର ତା ଧନିଆ ପତ୍ରକେ ଗ୍ରାଇଣ୍ଡିଙ୍ଗ୍ କରି ଦେଲି ସେଥିରେ ଅଦା ଟିକେ ପକେଇ କରି ଆଉ ସେଇଟାକି ଗ୍ରାଇଣ୍ଡିଙ୍ଗ୍ କରିକିରି ତେଲ ପକେଇ କରି ସେଇଟାକି ଭାଜି ଦେଲିି ଭାଜି ସାରିଲା ପରେ ସେଥିରେ ମିଟ୍ ମସଲା ପକାଲି ଜିରା ଗୁଣ୍ଡ୍ ପକାଲି ଧନିଆ ପାଉଡ଼ର୍ ପକାଲି ପକାଲି ସେଇଟା ତା'ପରେ ଅଣ୍ଡାକେ କାଟିକିରି ସେଇଟା ଫୁଟି ଗଲାଗି ଅଣ୍ଡା କାଟିକିରି ତରକାରୀ କଲି ସେଥିରେ ନୁନ୍ ଦେଲି ହଳଦୀ ଦେଲି ଆଉ ସେଥିରେ ଗୁଟେ ଜିନିଷ୍ କି ସେଥିରେ ଜିରା ମୁଁ ଟିକେ ନା ଦେଲେ ଟେଷ୍ଟ୍ ନ ଲାଗେ ସେ ଜିନି ଯେତେ ବି ଜଣା ହେଲେ ବି ଦେଲେ ଯେ ଭଲ ଲାଗ୍ସି କ ଏଇଟା କରିକି ଭଲ ଭଲ ଅଛୁ